ଆମେ ହିନ୍ଦୁ ଧର୍ମ ପାଇଁ ଗର୍ବିତ କାରଣ ଆମେ ହେଉଛୁ ହିନ୍ଦୁ ଭାରତୀୟ ନାଗରିକର ହିନ୍ଦୁ ଧର୍ମର ଆମେ ହେଉଛୁ ଗର୍ବିତ କାରଣ ହିନ୍ଦୁ ଧର୍ମର ବହୁତ ଗାୟତ୍ରୀ ମନ୍ତ୍ର ଗୀତା ଭାଗବତ ସବୁର ଓଲମ୍ ମୁଁ ଜାଣିଛି ଗୋଟେ ଧର ହେଲା ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ଆମ ଧର୍ମର ପିଲାମାନଙ୍କୁ ଯେଉଁ ଭଳି ସମ୍ମାନ ଦେବା କଥା ଦିଆଯାଏ ବୟସ୍କ ଲୋକମାନଙ୍କୁ ଯେଉଁ ଭଳିଆ ସମ୍ମାନ ଦେବା କଥା ଦିଆଯାଏ କିନ୍ତୁ ଅନ୍ୟ ଧର୍ମରେ ନ ଥାଏ ତେଣୁ ଆମ ହିନ୍ଦୁ ଧର୍ମ ଠାରୁ ଆଉ କିଛି ଭଲ ଧର୍ମ ଅଛି ବୋଲି ମୁଁ ଭାବି ପାରୁ ନାହିଁ କାରଣ ଆମ ଧର୍ମ ପାଇଁ ଆମେ ସବୁବେଳେ ଗର୍ବିତ କାରଣ ଆମ ହିନ୍ଦୁ ଧର୍ମରେ ବିଭିନ୍ନ ଶାସ୍ତ୍ର ଅଛି ରାମାୟଣ ଭାଗବତ ଗୀତା ସବୁଥିର ମୁଁ ସବୁ ପୁସ୍ତକକୁ ପଠନ କଲେ ସେଥିରୁ ଆମେ କିଛି କିଛି ଭଲ ପ୍ରଭାବ ଶିଖିବା ବିଭିନ୍ନ ପ୍ରକାର ଶ୍ଲୋକ ଅଛି ସେ ଶ୍ଲୋକକୁ ଶିଖିବା ପ୍ଲସ୍ ତାକୁ ଆମେ କିଛି ଶିକ୍ଷା ଲାଭ କରି ଅନ୍ୟ ଲୋକକୁ କହିବା ଏଇଟା ହିଁ ଆମ ଧର୍ମ ନୀତି କାରଣ ଧର୍ମ ଗ୍ରନ୍ଥିମାନେ ବିଭିନ୍ନ ପ୍ରକାର ପରାୟଣ ମାଧ୍ୟମରେ ଲୋକମାନଙ୍କୁ କିଛି ଶିଖାନ୍ତି ବହୁତ ଧାର୍ମିକ କଥା ଶିଖିବାର ଅଛି ଆମ ଧର୍ମ ଆମ ଧର୍ମ ହିଁ ସବୁଠାରୁ ଭଲ ଧର୍ମ ବୋଲି ମୁଁ ଗର୍ବିତ କାରଣ ଆମେ ହେଉଛୁ ହିନ୍ଦୁ